ମୁଁ ଆମ ଗାଁ'ରେ ଆଶା ଦିଦି ଭାବେ କାମ କରୁଛି ଆମ ଗାଁ'ରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି ତାଙ୍କ ପାଇଁ କାମ କରୁଛି ଆଉ ଯେଉଁ ଗର୍ଭବତୀ ମହିଳାମାନେ ସେମାନେ କେମିତି ପୋଷଣ ଜାତୀୟ ଖାଦ୍ୟ ଖାଇବେ ଆଉ କେତେ ପରିମାଣର ଆଇରନ ବଟିକା ଖାଇବେ ସେ ବିଷୟରେ ସେମାନଙ୍କୁ ବୁଝୁଛି ମୋର ବ୍ୟକ୍ତିଗତ ଲକ୍ଷ୍ୟ ଓ ଆକାଂକ୍ଷା ଅଛି ମୁଁ ସେ ଦିଗରେ ଏବେ ପର୍ଯ୍ୟନ୍ତ କାମ କରୁଛି ସେଇଟା ହେଉଛି ଗୋଟିଏ ଭଲ ଶିକ୍ଷୟତ୍ରୀ ହେବାକୁ ମୁଁ ଚାହୁଁଛି ଆଉ ତା ପାଇଁ ମୁଁ ପାଠ ପଢ଼ୁଛି ଆଉ ଗରିବ ଲୋକଙ୍କ ସେବା କେମିତି ହେବ ଗରିବ ଲୋକମାନେ କେମିତି ତା'ଙ୍କ ଛୋଟ ଛୁଆଙ୍କୁ ସ୍କୁଲକୁ ପଠାଇବେ ସେ ଦିଗରେ ମୁଁ ଗୋଟିଏ ଭଲ ଶିକ୍ଷୟତ୍ରୀ ହେବା ପାଇଁ ଚାହୁଁଛି ସେଥିପାଇଁ ମୋ ସ୍ୱାମୀ ମୋତେ ସବୁବେଳେ ପ୍ରେରଣା ଦିଅନ୍ତି ତୁ ଆଗକୁ ବଢ଼େ ସେଥିପାଇଁ ମୁଁ ଶିକ୍ଷୟତ୍ରୀ ହେବାକୁ ଚାହୁଁଛି